ଦେଖନ୍ତୁ ମୁଁ ଗୋଟେ ଅନଲାଇନ୍ରେ ତେଲ ଅର୍ଡ଼ର୍ କରୁଥିଲି ମୁଣ୍ଡରେ ଲଗେଇବା ପାଇଁ କିନ୍ତୁ ଅନଲାଇନ୍ ଅର୍ଡ଼ର୍ରେ ତେଲ ସିନା ଆସିଲା ମୋର କିନ୍ତୁ ବହୁତ କ୍ଷତି ହେଲା କାରଣ ମୁଁ ସେ ତେଲ ଲଗେଇଲା ବେଳକୁ ମୋ ମୁଣ୍ଡରେ ରୁପି ହେଲା ଚୁଟି ଝଡ଼ିଗଲା ମୁଣ୍ଡ କୁଣ୍ଡେଇଲା ଆଉ ମୁଣ୍ଡରେ ବିଭିନ୍ନ ପ୍ରକାର ଘାଆ ଘାଆ ଭଳିଆ କିଛି ହେଲା ଫଳରେ ମୁଁ ଆଉ ସେ ତେଲ ବ୍ୟବହାର କରୁନାହିଁ ଯେବେ ପାଖରୁ ମୁଁ ସେ ତେଲ ବ୍ୟବହାର ବନ୍ଦ କରିଦେଲି ମୋର ରୁପି ହେବା କି ମୁଣ୍ଡ କୁଣ୍ଡେଇବା ଚୁଟି ଝଡ଼ିବା ସବୁ ମୋର ବନ୍ଦ ହୋଇଗଲା